ଆଜିକାଲି ସରକାର୍ ଏଟିଏମ୍ ଏଟିଏମ୍ ଦେଇଛେ ଯେ ଖୁବ୍ ସୁବିଧା ହେଉଛେ ଆମ୍କେ ଗାଁ ଗହଲିନେ ଆମେ ଖୋବ୍ ସୁବିଧା ପଉଛୁଁ ଆର୍ ଆର୍ ବେଙ୍କ୍ କେ ଯାଇକରି ଲାଇନ୍ ଲମ୍ବା'ର୍କେ ନାଇ ପଡ଼୍ବାର୍ ନା ସବୁ ସବୁ ସୁବିଧା ଖୋବ୍ ସୁବିଧା ଦେଇଛେ ଆଗ୍ ଆଗ୍ କାଲର୍ ଲୋକ୍ ଯେ ପଇସା ଧରି କରି କାହିଁ ଯାଉଥିଲେ ବାଟେ ଚୋର୍ମାନେ ସବୁ ଲୁଟି ନେଉଥିଲେ ଆଜିକାଲି ଏଟିଏମ୍ ଯୋଗୁଁରୁ ଖୋବ୍ ସୁବିଧା ହେଉଛେ ସରକାର୍ ସରକାର୍ ଆମ୍କେ ଖୋବ୍ ସୁବିଧା କରୁଛେ ବେଙ୍କ୍ ରେ ରଖ୍ବା ପଇସାପତର୍ ରଖି ପାରୁଛୁଁ ଆଗ ନି ଯାନିଥାଇ ଯେ ଲୋକ୍ମାନେ ଘରେ ରଖିଥିଲେ ବି ସବୁ ପଇସାପତର୍ ସବୁ ଚୋର୍ମାନେ ଚୋର୍ମାନେ ନେଉଥିଲେ ଏଟିଏମ୍ ହେବାରୁ ଆମେ ଖୋବ୍ ସୁବିଧା ପାଉଛୁଁ ସରକାର୍